ବଗିଚା ଆରମ୍ଭ କରିବାରୁ ମୁଁ ଏହି ପ୍ରେରଣା ପାଇଲି ଆରମ୍ଭ କରିବାକୁ ମୁଇଁ ଏହି ପ୍ରେରଣା ପାଇଲି ଯେ ଏବେ ଯେଉଁ ଆଧୁନିକ ଯୁଗରେ ଯେଉଁ ଚାଲିଛି କୌଣସି ବୃକ୍ଷଲତା ସବୁ କାଟି ଦିଆଯାଉଛି ଏବଂ ଅମ୍ଳଜାନ ପାଇବା ପାଇଁ ବହୁତ କଷ୍ଟକର ହଉଚି ତେଣୁ ବଗିଚା ଲଗାଇଲେ ଫୁଲ ଫଲ ଏବଂ ନିଜେ ପାଇପାରିବା ତଥା ଆମ ପରିବେଶ ବି ସୁୁସ୍ଥ ରହିବ ବଗିଚାର ବଗିଚାରେ ଯେଉଁ ଫଲ ଫୁଲ ଇତ୍ୟାଦି ଯୋଉଁ ବାହାରେ ଆମେ ସବୁ ସୁସ୍ଥ ଭାବରେ ପାଇପାରିବା ଯାହାକି ବଜାର ମାର୍କେଟ୍ରେ ମଳୁଥିବା ଭଲ ଫୁଲ ଆମେ ଯେଉଁ ଖାଉଛୁ ତାହା ଏକ ରାସାୟନିକ ସାର ଉପରେ ରାସାୟନିକ ସାର ବେଶୀ ପ୍ରୟୋଗ ହେଉଛି ତେଣୁ ଆମେ ଯୋଉ ଆମେ ବଗିଚା ନିଜେ ଲଗାଇଲେ ନିଜେ ବଗିଚା ଲଗାଇଲେ ତାହା ଏକ ସୁସ୍ଥ ପରିବେଶ ସୁସ୍ଥ ହୋଇପାରିବ ତେଣୁ ଆମେ ବଗିଚା ଲଗେଇଥାଉ ଏବଂ ବଗିଚା ଆରମ୍ଭ କରିବାକୁ ଆପଣ କ'ଣ ପ୍ରେରଣା ଦେଲା ମାନ ହୋଇଉଚ ବଗିଚା ବଗିଚା ଲଗାଇବା ମାତ୍ରକେ ଆମେ ଯେଉଁ ପ୍ରେରଣା ପାଇଲୁ ବଗିଚା ଆମର ବଗିଚା ଆମର ବହୁତ କିଛି ପ୍ରେରଣା ଦେଇଛି ବଗିଚାରେ ଯେଉଁ ଫଲ ଫୁଲ ଇତ୍ୟାଦି ମିଲେ ତାହା ଆମକୁ ସୁସ୍ଥରେ ମିଲିପାରୁଛି ତାହା ଆମର ସୁସ୍ଥ ହିସାବରେ ମିଲିପାରୁଛି ତାହାକୁ ଆମେ ବ୍ୟବହାର କରିପାରୁଛୁ ବଗିଚା ଯେଉଁ ନୂତନ ଫଲମୂଲ ବ୍ୟବହାର ହେଉଛି ଆମର ଦିନ ଦୈନନ୍ଦିନରେ ବ୍ୟବହାର ହେଉଛି ତାହା ଆମକୁ ସୁସ୍ଥ ଖାଦ୍ୟ ଯୋଗେଇ ଦେଉଛି ଫଲ ଫଲ ଫଲ ସୁନ୍ଦର ଦିଶୁଚି ବଗିଚାରେ ଆମେ ଅମ୍ଳଜାନ ସୁସ୍ଥ ଅମ୍ଳଜାନ ପାଇପାରୁଛୁ ସୁସ୍ଥ ହିସାବରେ ଆମେ ରହିପାରୁଛୁ ବଗିଚା ଲଗାଇବା ମାତ୍ରକେ ଆମର ସମସ୍ତ କାର୍ଯ୍ୟ ଜଣେ ସେଠିରେ ରହିଲେ ତାହା ବଢ଼ିଆ ସୁନ୍ଦର ଭାବରେ ତାହା ହୋଇପାରୁଛିି